ହ୍ୟାଲୋ ନାନୀ ତୁମ ଷ୍ଟେସ୍ନାରୀ ସାମାନ୍ ସବୁ ସବୁ ବିକୁଛୁ କିଲୋ ଆଲୋ ଜାଣିଛୁ ନା ଆମ ଆମର ଏବେ ଆନୁଆଲ୍ ଫଙ୍କସନ୍ ଯେ ମୁଁ ନେଇ ହେଲା ତୁମ ଦୋକାନରୁ ହେଲା ହଁ ହଁ ହଁ ହଁ ଆଉ ଲିକ୍ୟୁଇଡ଼୍ ଲିପ୍ଷ୍ଟିକ୍ଟା ଦେ ହଉ ଗୋଟେ ଲିକ୍ୟୁଇଡ଼୍ ଲିପ୍ଷ୍ଟିକ୍ଟେ ଦେ ଆଉ ସେ ଯେଉଁ ଓଡ଼ିଶୀରେ ଯୋ ଲଗା ହଉନି କିଲୋ ମୁଣ୍ଡରେ ଖୋସା ଆଉ ସେଇଟା ଗୋଟେ କାଢ଼ିଦେ ଆଉ ସେ ଯୋ ଖୋସାରେ ଯୋ ଲଗା ହେଉଛି ଗୋଟେ ଫୁଲଟେ ସାଇଡ଼୍କୁ ତାହାରୁ ଗୋଟେ କାଢ଼ିଦେ ଆଉ ସେ ଯେଉଁ ଚେନ୍ ଯାକ ନାଇଲୋ ଗୋଲ ଗୋଲ ହେଇକିରି ତା ତାହାରୁ ଦୁଇଟା କାଢ଼ି ଦେଇଥା ଆଉ ପାଉଁଜି ରଖିଛୁ କିଲୋ ଆଉ ପାଉଁଜି ହେଲେ ଦୁଇହଳ କାଢ଼ି ଦେଇଥା ମୋ ପାଇଁ ଆଉ ମୋ ସାଙ୍ଗ ପାଇଁ ହ୍ୟାଲୋ ଆଉ ସେ ବଡ଼ବାଲା ଟିକିଲି କେତେ ଭଲ ଶହେତିରିଶିଟା ଦେଇଦେ ଆଉ ପାଉଁଜି ଦୁଇ ସେଟ୍ ଦେଇଦେ

ଆଉ ପଣ୍ଡସ୍ ପାଉଡ଼ର୍ ରଖିଛୁ ହଁ ଗୋଟେ ଗୋଟେ କଢ଼ିକି ଥୋ ମୁଁ ଯୋରା ଯୋରା କହିଲିନି ତତେ ହଁ ହଁ ମୁଁ ଆଉ ନେଇଯାଉଛି ପରା ମୋ ସାଙ୍ଗ ମାନଙ୍କ ପାଇଁ ମୁଁ ତତେ କହିଲି ତୁ କାଢ଼ିକି ରଖିଦେ ମୁଁ ନେଇଯିବି ହେଇଟି ଭଲ ରେଟ୍ରେ ଦେବୁ ହେଲା ହଁ ହଁ ହଁ ହଁ କାଲି ବା ଆମ ଫଙ୍କସନ୍ ଅଛି ମୁଁ କହିଲି ଆମ ନାନୀର ଦୋକାନ ଅଛି ସେଇଠୁ ନେଇଯିବା ବୋଲି ହଁ ମୁଁ ତତେ ଯେଉଁଟା ଯେଉଁଟା କହିଲି ପ୍ୟାକିଙ୍ଗ୍ କର ଦେ ସେ ବଡ଼ ଟିକିଲ୍ଟା ଦେବୁ ହେଲା ହଁ ହଁ ରେଡ଼୍ର ବଡ଼ ଟିକିଲ୍ଟା ଦବୁ ଆଉ ଅଳତା ଅଳତା ଅଳତା ଗୋଟେ ପକାଇ ଦେଇଥା ହଁ ହଁ ହଁ ହଁ ହଁ ହଁ ମୁଁ କାଲି ଲଗାଇଲେ ଜାଣିକି ତତେ କହିନିକିଆ ସବୁ ଶୁଣେ ତୁ ସବୁ ରଖି ଦେ ଆଉ ବିଲ୍ କରିଦେ କେତେ କ'ଣ ହେଉଛି ମୁଁ ଗଲେ ପଇସା ଦେଇଦେବି ଖାଲି ଧରିକି ପଳାଇଆସିବି ଆଉ

ଆଉ ସେ ଯେଉଁ ଲମ୍ବା ଲମ୍ବା ମୁଦି ଲଗଉନୁ ଏଇଠି କିଲୋ ହଁ ତାଠୁ ହେଲେ ତିନି ହଳ ଦେଇଦେଇଥା

ହଉଲୋ ନାନୀ ରଖୁଛି